ଭାରତରେ ପରିବହନ ସ୍ଥିତି ଆଗତଃ ବହୁତ ଖରାପ ଥିଲା କିନ୍ତୁ ଏବେ ଧୀରେ ଧୀରେ ପରିବର୍ତ୍ତନ ହେଉଛି ଏବେ ବିଭିନ୍ନ ପ୍ରକାର ଜାହାଜ ଏବଂ ବିଭିନ୍ନ ପ୍ରକାର ରେଳ ମାଧ୍ୟମରେ ଆମର ବିଭିନ୍ନ ପ୍ରକାର ଜିନିଷ ପରିବହନ ହେଇପାରୁଛି ଏପରିକି ରେଳରେ ବିଭିନ୍ନ ପ୍ରକାର କୋଇଲା ଖଣିଜ ପଦାର୍ଥ ଇତ୍ୟାଦି ଏବଂ ଖାଦ୍ୟ ମଧ୍ୟ ଏବଂ ଜାହାଜ ମାନଙ୍କରେ ବିଭିନ୍ନ ପ୍ରକାରର ବଡ଼ ବଡ଼ ଜିନିଷ ବି ସେଥିରେ ଲୋଡ଼ ହୋଇ ବାହାର ଦେଶକୁ ବା ରାଜ୍ୟକୁ ଯାଇପାରୁଛି ଯାହାଦ୍ୱାରା ଆମ ଦେଶର ଅର୍ଥନୀତିକ ସ୍ଥିତି ବଢୁଛି